ଆମ ଓଡ଼ିଆ ଭାଷା ଆମର ବହୁତ ସଂସ୍କୃତି ଭାଷା ଆମର ଆମର ଆମର ଏ ଓଡ଼ିଆ ଭାଷାକୁ ହିନ୍ଦୀ ବି ହିନ୍ଦୀ ବି ଲୋକ ବି କହିଲେ ବୁଝିପାରନ୍ତି ଆମର ରାଷ୍ଟ୍ରଭାଷା ତ ଆମର ହିନ୍ଦୀ ଆମର ହିନ୍ଦୀ ହିନ୍ଦୀ ଆମର ଓଡ଼ିଆ ଓଡ଼ିଆ ହିନ୍ଦୀ କହିଲେ ଲୋକ ବି ଆମର ବୁ ଓଡ଼ିଆ ଭାଷାକୁ ଆମର ବୁଝିପାରନ୍ତି ଆମର ଓଡ଼ିଆ ଭାଷା ସବୁ ଆମ ଟିକେ ପସନ୍ଦ ଲାଗେ ଆମକୁ

ଓଡ଼ିଶା ଓଡ଼ିଶାର ଯେକୌଣସି ଜାଗାକୁ ଗଲେ ବି ଆମ ଓଡ଼ିଆ ଭାଷା ଟିକେ ସମସ୍ତେ ବୁଝିପାରନ୍ତି ଆମର ଆମର ଓଡ଼ିଆ ହିନ୍ଦୀ ମଧ୍ୟରେ ପୁରା ମିକ୍ସ ଅଛି ଆମର ଜିନିଷଟା ଆମର କିଛି ହିନ୍ଦୀ ଓଡ଼ିଆ ହିନ୍ଦୀ ମଧ୍ୟ କଥା ହେଲେ ହିନ୍ଦୀ ଲୋକ ତଥାପି ଆମର ଭାଷାକୁ ଟିକେ ବୁଝିପାରନ୍ତି ଆମର